ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଆମକୁ ବହୁ ସୁବିଧା ଯୋଗାଇଛି ଯେଉଁଥି ପାଇଁ କି ଲୋକ ମାନେ ଆଗରୁ ବହୁତ ଅସୁବିଧା ର ସମ୍ମୁଖୀନ ହେଉଥିଲେ ଯେଉଁଥି ପାଇଁ କି ସେମାନଙ୍କ ଆଗରୁ ମାଟି ଘର ଚାଳ ଘର ଏମିତି ସବୁ ଘର କରିକି ରହୁଥିଲେ ଯେଉଁଟା କି ସେମାନଙ୍କୁ ବର୍ଷା ଦିନରେ ବହୁତ ଅସୁବିଧା ହେଉଥିଲା ପବନ ଆସିଲେ ସେହି ଚାଳ ଘରଟା ଦରକାର ପଡ଼ିଲେ ଉଡ଼େଇ ବି ନଉଥିଲା ଭାଙ୍ଗି ବି ଯାଉଥିଲା ଯେଉଁଥି ପାଇଁ କି ପ୍ରଧାନମନ୍ତ୍ରୀ ସେହିସବୁ କୁ ଦେଖିକି ଯେଉଁ ଆବାସ ଯୋଜନା ଟା ଦେଇଛନ୍ତି ସେଇଟା ଲୋକ ମାନଙ୍କ ପାଇଁ ବହୁତ ସାହାଯ୍ୟ ଏବଂ ସୁବିଧା ହେଉଛି ସେମାନଙ୍କୁ ଏବେ ସେ ଘରେ ରହିବା ପାଇଁ କିଛି ଅସୁବିଧା ହେଉନି ଛାତ ଘର ସମସ୍ତେ ଏବେ ବନେଇଛନ୍ତି ସେ ଘରେ ସେମାନେ ସମସ୍ତେ ଆରାମ ସେ ରହୁଛନ୍ତି ତ ସରକାର ଏତେ ସୁବିଧା ସମସ୍ତଙ୍କୁ ଯୋଗେଇଛନ୍ତି ସେଥିପାଇଁ ସରକାରଙ୍କୁ ବି ବହୁତ ଧନ୍ୟବାଦ ସେଥିପାଇଁ ସମସ୍ତେ ଲୋକ ମାନେ କୃତଜ୍ଞ ହେଉଛନ୍ତି